ହଁ ମୁଁ ଏକ ବଡ଼ ଗୋଷ୍ଠୀ ପାଇଁ ଭୋଜନ ରାନ୍ଧି ରାନ୍ଧିଛି କାହିଁକି ନା ଆମର ଥରେ ଗୋଟିଏ ବଡ଼ ଛୋ ଛୋଟ ଛୁଆଟା ଥିଲା ତାର ଏକୋଇଶିଆ ମେଳା ହେଉଥିଲା ଯାହାଫଳରେ ସେଇଠି ଆମକୁ ଶହେ ଲୋକ ପା ପାଖାପାଖି ଆମର ଆସିଥିଲେ ଖାଇବାକୁ ତେଣୁ ସେଦିନ ରୋଷେଇଟା ମୋତେ କରିବାକୁ କୁହାଯାଇଥିଲା ଏବଂ ମୁଁ ତାକୁ ମଧ୍ୟ ରୋଷେଇଟି କରିଥିଲି ବହୁତ ଭଲ ଭାବରେ ଭାତ ଡାଲି ତରକାରୀ କ୍ଷୀରି ଆମର ସା ସାଧା ଉପରେ ସବୁ ହୋଇଥିଲା ପନିର ଟମାଟୋ ଖଟା ଆମ୍ବୁଲ ରାଇତା ଏହିଭଳିଆ ମୁଁ ଅନେକ ପ୍ରକାର ରୋଷେଇ କରିଥିଲି ମାନେ ମୁଁ ରୋଷେଇ କରିବା ଦ୍ୱାରା ସେ ରୋଷେଇଟି ଯିଏ ଆସିଥିଲେ ଲୋକମାନେ ଖାଇବାକୁ ଯେତେ ଲୋକ ଆସିଥିଲେ ସମସ୍ତେ ଖାଇକି ଭାରି ପ୍ରଶଂସା କଲେ କହିଲେ ଯେ ତୁମର ଏ ରୋଷେଇଟି ବହୁତ ଭଲ ହୋଇଛି ଏବଂ ତୁମେ ମଧ୍ୟ ବହୁତ ଭଲ ରୋଷେଇ କରିପାରୁଛ ସମସ୍ତେ ପଚାରିଲେ ଏହି ରୋଷେଇଟି କିଏ କରିଛି ଯେତେବେଳେ ଜାଣିଲେ ମୁଁ କରିଛି ବୋଲି ତୁମେ ଏତେ ଲୋକଙ୍କ ପାଇଁ ଏକୁଟିଆ ଏତେ ପ୍ରକାର ରୋଷେଇ କରିପାରିଲ ବଢ଼ିଆ ମ ଭଲ ଲାଗୁଛି ଆଉ ତେଣୁ ମୋତେ ସମସ୍ତେ ପ୍ରଶଂସା କଲେ ସେ ରୋଷେଇଟି ବହୁତ ଭଲ ଥିଲା ସମସ୍ତଙ୍କଠାରୁ ପ୍ରଂଶସା ଶୁଣିକି ମନ ମଧ୍ୟ ଖୁସି ହୋଇଥିଲା ଏବଂ ଆମ ଘରେ ସମସ୍ତେ ଖାଇକି ମଧ୍ୟ ଭାରି ଖୁସି ଅନୁଭବ କରିଥିଲେ ଏବଂ ଯେତେ ଲୋକ ଆସିଥିଲେ ସମସ୍ତଙ୍କୁ ମଧ୍ୟ ସେ ରୋଷେଇ ହୋଇଯାଇଥିଲା ମୁଁ ଭାବୁଥିଲି ମୁଁ ତ କେବେ ଏତେ ଲୋକଙ୍କ ପାଇଁ ରୋଷେଇ କରିନି ହୁଏ ତ ମୁଁ ଯଦି ଯେଉଁ କରୁଛି ସେଇଟା ସମସ୍ତଙ୍କୁ ପାଇବ କି ନାହିଁ ବଳିଗଲେ କିଛି କଥା ନାହିଁ କିନ୍ତୁ ଯଦି ନପାଏ ବଡ଼ ଅସୁବିଧାର କଥା କିନ୍ତୁ ସେଦିନର ରୋଷେଇଟା ଏତେ ଭଲ ହୋଇଥାଇ ମଧ୍ୟ ଏବଂ ମୋର ପରିମାଣଟା ଏତେ ଭଲ ଥିଲା ଯାହାଫଳରେ ସମସ୍ତେ ଖାଇକି ଖାଇକି ଗଲା ପରେ ମଧ୍ୟ ଆହୁରି ବଳିଥିଲା ଆମେ ଅନ୍ୟ ଅନ୍ୟ ଲୋକମାନଙ୍କୁ ନେଇକି ତାକୁ ବାଣ୍ଟିଥିଲୁ ଯେଉଁଟାକି ମୋତେ ସେଦିନ ବହୁତ ଭଲ ଲାଗିଥିଲା ଏବଂ ରୋଷେଇର ରୋଷେଇ କରିବା ପାଇଁ ଆହୁରି ମଧ୍ୟ ଆଗ୍ରହ ବଢ଼ିଥିଲା କାହିଁକିନା ମୁଁ ଯାହା ଡରୁଥିଲି ଏତେ ଲୋକଙ୍କ ପାଇଁ କେମିତି ରୋଷେଇ କରିବି କିନ୍ତୁ ଏବେ ସେ ଡର ଆଉ ନାହିଁ ଏବଂ ବୋହୁ ଭଲ ଭାବରେ ରୋଷେଇ କରିପାରୁଛି